ରୋଷେଇ କରିବାକୁ ଆମ ତ ସାଧାରଣତଃ ଘରେ ଶାଶୁ ଶ୍ୱଶୁର ସ୍ୱାମୀ ପୁଅ ଝିଅ ଏଇମାନଙ୍କ ପାଇଁ ଆମେ ରୋଷେଇ କରିବାକୁ ପଡ଼ିଥାଏ ଆଉ ଭାଇଙ୍କର ବାହାଘରକୁ ଯାଇଥିଲୁ ସେଠି ପଚାଶ ଜଣଙ୍କୁ ଖାଇବାକୁ ରୋଷେଇ କରିବାକୁ ପଡ଼ିବ ସିଏ ଗୋଟେ ଅଭିଜ୍ଞତା ଟିକେ ଅଲଗା ପ୍ରକାର ଥିଲା ଆମର ଆଉ ଯେହେତୁ ଅଧିକା ଲୋକ ଆମେ ଅଧିକା ଲୋକଙ୍କୁ ଖାଇବାକୁ ଦେଇନୁ କେବେ ଆଉ ଅଧିକା ଲୋକଙ୍କୁ ଖାଇବାକୁ ଦେବା ପାଇଁ ହେଲେ ତାଙ୍କୁ ଅଧିକା ଲୋକ ଖାଇବେ ସାଧାରଣତଃ ଟିକେ ଅଲଗା ପ୍ରକାର ଖାଦ୍ୟ ତାଙ୍କ ପାଇଁ ଦରକାର ଆଉ ଶୀଘ୍ର ସରିବା ପାଇଁ ଆମର ତ ମିକ୍ସର୍ ଗ୍ରାଇଣ୍ଡର୍ ଅଛି ଇଣ୍ଡକ୍ସନ୍ କୁକର୍ ଅଛି ଗ୍ୟାସ୍ ଚୁଲା ବି ଅଛି ଆଉ ପ୍ରେସର୍ ବି ଅଛି ଶୀଘ୍ର ରୋଷେଇ ସରିବ କେମିତି ତା ସବୁ ବ୍ୟବହାର ଆମେ କରୁ ସାଧାରଣତଃ ଆଗ ଚୁଲିରେ ସବୁ ରୋଷେଇ ହେଉଥିଲା ଡେରି ହେଉଥିଲା ସେଥିରେ ରୋଷେଇ ଆଉ ଶୀଘ୍ର ରୋଷେଇ କରିବାକୁ ହେଲେ ଆମର ଯେଉଁ ଏବେ ଯେଉଁ ବାହାରିଛି ସବୁ ଇଣ୍ଡକ୍ସନ୍ କୁକର୍ରେ ଗ୍ୟାସରେ ଆଉ ପ୍ରେସର୍ ତ ସାଧାରଣତଃ ଆହୁରି ଶୀଘ୍ର ହୋଇଯିବ ବସାଇଲେ ରୋଷେଇ କର ଘରେ କମ୍ ଲୋକ ପାଇଁ ଆଉ ଗୋଟିଏ ଭୋଜି ହେଲା ବେଳକୁ ସେଥିରେ ପଚାଶ ଶହେ ଲୋକଙ୍କ ପାଇଁ ତାଙ୍କୁ ଖାଇବାକୁ ଦେବା ପାଇଁ ସାଧାରଣତଃ ପଡ଼ିଥାଏ ସେଇସବୁ ବ୍ୟବହାର କରି ଆମେ ଶୀଘ୍ର ରୋଷେଇ ସାରିଦେଉ ଗ୍ୟାସରେ ଏକାଥରେ ଦୁଇଟା ରୋଷେଇ ହେଇପାରେ ଏପଟ ସେପଟ ଏକାଥରେ ଭାତ ଡାଲି ସାଧାରଣତଃ ବସାଇଦେଲେ ଶୀଘ୍ର ହୋଇଯିବ ଚୁଲିରେ ରୋଷେଇ କଲେ ସେଇ ରୋଷେଇକି ଗୋଟାଏ ଗୋଟାଏ କରିବା ପାଇଁ ପଡ଼ିଥାଏ ଆଉ ଗ୍ୟାସରେ ଏପଟସେପଟ ବସାଇଲେ ଶୀଘ୍ର ସରିଯିବ